ଆମର ଏ ହିସାବରେ ଦେଖିବାକୁ ଗଲେ ଆମର ଯେଉଁ ହସ୍ପିଟାଲ ଆଉ ଆମର ଯେଉଁ ଟୋଟାଲ ଏନଭାରମେଣ୍ଟରେ ବି ଯେଉଁ ପ୍ରୋବ୍ଲେମ୍ ହଉଛି ସେଇଟାକୁ ବି ନେଇକି ଆମେ ହେଲ୍ଥରେ ଏବେ ପ୍ରୋବ୍ଲେମ୍ ବହୁତ ଜିନିଷ ଫେସ୍ କରିବାକୁ ପଡ଼ୁଛି ଆମକୁ ଯେଉଁଟାକି ଏନଭାରମେଣ୍ଟାଲ କଣ୍ଡିସନ ବି ଆମର ଠିକ୍ ନାହିଁ କି ଯେଉଁ ସପୋଜ ଯେଉଁଟାକି ଆମର ନଏଜ ପଲ୍ୟୁସନ୍ ବି ଜ୍ୟାଦା ହଉଛି ଆଉ କ୍ଲାଇମେଟ ଉପରେ ବି ଜ୍ୟାଦା ପଡ଼ୁଛି ସ୍ମୋକ୍ ଯେଉଁ ଧଆଁ ଧୁଇଁ ହେଇଛି ଯେଉଁ ଏ ପକାର ହଉଛି ସେସବୁ ଜିନିଷକୁ ବି ନେଇକି ଆମର ଏନ୍ଭାରମେଣ୍ଟ ଖରାପ ହେବା ଯୋଗୁଁରୁ ବି ଆମେ ହେଲ୍ଥରେ ବି ବହୁତ ପ୍ରୋବ୍ଲେମ ଫେସ୍ କରୁଛେ ଆଉ ଆମର ଇଏ ଦେଖିବାକୁ ଗଲେ ଆମର ଯେଉଁ ହସ୍ପିଟାଲ କଣ୍ଡିସନକୁ ଦେଖିବାକୁ ଗଲେ ରିସେଣ୍ଟ ଦେଖିଲେ ତ ଏବେ ଠିକ ଅଛି ସେଭେଣ୍ଟି ପରସେଣ୍ଟ କହିବାକୁ ଗଲେ ଠିକ ଅଛି ଯାହାବି ଅଛି ହସ୍ପିଟାଲରେ ଆଗ ଆଗ ଯେଉଁ ଦେଖିଲେ ହସ୍ପିଟାଲରେ ନା ଠିକ୍ ସେ ଡକ୍ଟର ରହୁଥିଲେ ନା ନର୍ସ ରହୁଥିଲେ ନା ସବୁ ପ୍ରକାର ଇକ୍ୟୁପମେଣ୍ଟ ଥିଲା ଆମ ପାଖରେ ଲେକିନ୍ ଏବେ ଯେଉଁ ପ୍ରକାର ବ୍ୟବସ୍ଥା ହେଇଛି ଇକୁ୍ୟପମେଣ୍ଟ ଆଉ ସବୁ ଯେତେ ଷ୍ଟାଫ ନର୍ସ ଯେତେ ଯେତେ ବି ଏବେ ଗୋଟେ ହସ୍ପିଟାଲରେ ଯୋଉ ଭାବିନହାନ୍ତି ଆପଣ ଗୋଟେ ଗଭମେଣ୍ଟ ହସ୍ପିଟାଲରେ ଯେଉଁ ଡେ ନାଇଟ ସିଫ୍ଟ କରିକି ଯେଉଁ ହସ୍ପିଟାଲରେ ସବୁବେଲେ ଯେଉଁ ଆମର ଷ୍ଟାଫ ରହୁଛନ୍ତି ଆଉ ଭଲକି ସେମାନେ ବି ଆମର ଯେଉଁ ସେମାନେ ବହୁତ ସପୋର୍ଟ କରିକି ବି ଏବେ ଆଉ ଟେକ୍ନିକାଲି ବି ସେମାନେ ବହୁତ ଆମକୁ ଇଏ ଚେଞ୍ଜେସ୍ କରିକି ବି ହେଲ୍ଥ ହେଲ୍ଥ ପାଇଁ ବି ବହୁତ ଇଏ କରୁଛନ୍ତି ଆଉ ତାଙ୍କର ହସ୍ପିଟାଲଟା ବି ଏବେ ଯେଉଁ ଆଗକାଳରେ ଯେମିତି ମତଲବ ସକାଳୁ ଗୋଟେ ଥର ସଫା ହେଲା ମାନେ ଆଉ କେତେବେଲେ ସଫା ହବାର ନଥିଲା ଆଉ ଏବେ ଦେଖିବାକୁ ଗଲେ ଏବେ ଏବେ ଯୋଉଁ ରିସେଣ୍ଟ ଯେଉଁ ହସ୍ପିଟାଲ କଣ୍ଡିସନ ଦେଖିଲେ ସବୁବେଲେ ଗୋଟେ ଯୋଉଁ ଫିନାଇଲ ଫିନାଇଲରେ କ୍ଲିନିଙ୍ଗ ହଉଛି ବାଥରୁମ୍ ହସ୍ପିଟାଲ ବାଥରୁମ୍ ଆଗରେ ଯେଉଁ ସଫା ହଉନଥିଲା ତାହା ଗୋଟେ ଥର ହଉଥିଲା ଏବେ ହସ୍ପିଟାଲ ବାଥରୁମ୍ ୟା ୱାଶବେସିନ୍ ୟା ୟୁରିନାଲ୍ସ ସବୁବେଲେ ସେଟାକୁ ଡେଟଲ ଫେଟଲରେ ଫିନାଇଲ୍ ୟା ଫିନାଇଲ କିମ୍ବା ଏ ଯୋଉଁ ଆମର ଇଏ ଯେତେବି ଇଏ ଜିନିଷ ଭଲକି ସେଇଟା ସଫା ହେଇ ୱାଶ ହେଇକି ସେଟାକୁ ଆଉ ଯେଉଁ କରିଡ଼ରରେ ହସ୍ପିଟାଲରେ କରିଡ଼ୋର ଅଛି ଯେଉଁଟା ଆଉ ଯେଉଁ ତଲ ବ୍ୟାସମେଣ୍ଟରେ ବି ଆଉ ତାଙ୍କ ଯୋଉଁ ଷ୍ଟେପ୍ ଅଛି ୟା ଲିଫ୍ଟ ହଉ ହସ୍ପିଟାଲ ଲିଫ୍ଟ ହଉ ସେସବୁ ଜିନିଷ ବି ଭଲ କି ସେମାନେ ସଫା କରିକି ରଖୁଛନ୍ତି ଆଉ ଆଉ ହସ୍ପିଟାଲଟାକୁ ଟୋଟାଲି ଏବେ ଏବେ ଯେଉଁ କଣ୍ଡିସନ ସପୋଜ୍ ଭାବିନିଅନ୍ତୁ ଆପଣ ଗମେଣ୍ଟ ହସ୍ପିଟାଲରେ ବି ହାଇଜେନିକ୍ କଣ୍ଡିସନରେ ସେଇଟା ସଫା ହଉଛି ବ୍ଲିଚିଂ ଫ୍ଲିଚିଙ୍ଗ ବି ସବୁପଟରେ ୟୁଜ ହଉଛି ଆଉ ଏବେ କିଛି ରେଷ୍ଟ୍ରିକ୍ସନ୍ ବି ଦେଇଛି ସିକୁ୍ରିଟି ମାନେ ଯୋଉଁକି ଯେଉଁମାନେ ସପୋଜ କି ଯାହାର ଗୋଟେ ପେସେଣ୍ଟ ନେଇକି ତାଙ୍କର ଦୁଇ ତିନି ଜଣ ଆଟେଣ୍ଡାଣ୍ଟ ରହୁଛନ୍ତି ସେମାନେ ଗୁଟକା ଫୁଟକା ଖାଇକି ଯେଉଁଠି ବି ଛେପ ପକଉଥିଲେ ସେ ସବୁ ଜିନିଷକୁ କଣ୍ଟ୍ରୋଲ କରିବା ପାଇଁ ସିକ୍ୟୁରିଟି ହସ୍ପିଟାଲରେ ଦେଇଛି ଆଉ ସେ ଭୁଲ ଯଦି ସିକୁ୍ରିଟି କେତେବେଲେ ଯଦି ଅନ୍ୟମନସ୍କରେ ରହିବ ଯଦି ଛେପ ପକେଇଦବ ୟା ସେଇଟା ସିସି କ୍ୟାମେରାରେ ଦେଖି ହେଇଗଲା ସେଥିପାଇଁ ସରକାରଟା ଗୋଟେ ଭଲ ନିୟମ ବି ଲଗେଇଛି ଫାଇନର ଯେଉଁଟାକି ଫାଇନ୍ ମାରୁଛି ତାଙ୍କୁ ସେଇଟା ବି ଭଲ ସୁବିଧା ସେଥିପାଇଁ ସେମାନେ ବି ସେଇଟାକୁ ଡରିକି କିଛି ଗଲତ ୟୁଜ୍ କରୁନାହାନ୍ତି ଆମର ଯୋଉଁ ପେସେଣ୍ଟରୁ ଆଟେଣ୍ଡେଣ୍ଟମାନେ ବି ସେମାନେ କିଛି ଗଲତ ୟୁଜ ନକଲେ ସେଇଟା ଆମ ପାଇଁ ଭଲ ଆଉ ଏବେ ଯୋଉଁ ଆଗ କାଲରେ ଯେମିତି ଟଏଲେଟ ଭଲକି ସଫା ନଉଥିଲା କିଛି ହଉନଥିଲା ବୋଲି ସେମାନେ ଯେଉଁଠି ବି ହସ୍ପିଟାଲର ୱାଲ ସାଇଟରେ ବି ଯାଇକି ପିସାବ୍ ପରିସ୍ରା ୟୁରିନାଲ କରିକି ଲେଟିନ୍ ଫେଟିନ୍ କରିକି ପଳାଇ ଆଉଥିଲେ ସେ ସବୁ ବି ରେଷ୍ଟ୍ରିକ୍ସନ୍ ହେଇଯାଇଛି ଏବେ ସେଇଟା ବି ଭଲ ହେଇଛି ଆଉ ଯେଉଁ ଏବେ ଯୋଉଁ କଣ୍ଡିସନ ଯେଉଁ ଟଏଲେଟକୁ ନେଇକି ୟା ଯେଉଁ ୱାଶ ବେଶିନ ଡକ୍ଟର ସବୁକୁ ନେଇକି ଏବେ କଣ୍ଡିସନ ପୁରା ବହୁତ ଚେଞ୍ଜ ହେଇଛି ସେଥିପାଇଁ ହେଲ୍ଥରେ କିଛି ଚେଞ୍ଜେସ୍ ହେଇଛି ଆଉ ହସ୍ପିଟାଲ କଣ୍ଡିସନ ମାନେ ଏବେ ପୁରା ବହୁତ ଡେଭଲପମେଣ୍ଟ ହେଇସାରିଲାଣି ଆଉ କିଛି ନା କିଛି ଜିନିଷ ଅଛି ସେଇଟାକୁ ସରକାର ନିଶ୍ଚୟ ଭାବରେ ଆମର ହସ୍ପିଟାଲକୁ ନେଇକି ବି ଆଉ ବହୁତ କିଛି ରୁଲସ ନିୟୁ ରୁଲସ ଆଣିବ ଆଉ ସେ ଜିନିଷ ଆମର ପବ୍ଲିକ ବି ସେଇଟାକୁ ରେଷ୍ଟ୍ରିକଟଲି ବି ଫଲୋ କରିବେ ସେ ଜିନିଷକୁ ସେଇଟା ପାଇଁ ବି ଆମେ ଆମର ସରକାରଙ୍କୁ ବି ସେଇଟା ଆମେ ଇଏ କରିବୁ କି ସେ କିଛି ଜିନିଷଟା ଚେଞ୍ଜେସ କରନ୍ତୁ ଆଉ ଯେଉଁଟାକି ଲୋକ ବି ମାନିକି ଚାଲିବେ ଆଉ ଗୋଟେ ଏବେ ଗୋଟେ ଆଉ ଗମେଣ୍ଟ ହସ୍ପିଟାଲ ଆଉ ଗୋଟେ ସୁବିଧା ହଉଛି ଯେ ଯେଉଁ ଗୋଟେ ଗରିବ ଲୋକ ଗଲା ତାଙ୍କ ପାଖରେ ପଇସା ନଥିବ ଟ୍ରିଟମେଣ୍ଟ ପାଇଁ ଆଉ ସେ ଖାଇବା ପାଇଁ ହୋଟେଲରୁ ଯୋଉଁ କିଣିକି ଆ ଆଣିୁଥିଲେ ଏବେ ଖାଦ୍ୟ ପାଇଁ ଗୋଟେ ବି ସୁବିଧା କରିଛି ଯେଉଁଟାକି ଡାଲମା ଭାତ ସାଙ୍ଗରେ ଭଲ ଚାଉଳରେ ବି ଖାଇବା ଦେଇକି ଇଏ କରିକି ସେମାନେ ସେମାନେ ଆରାମସେ ଚଳି ଇଏ ପାଞ୍ଚ ଛଅ ଦିନ ରହିଲା ପରେ ବି ତାଙ୍କୁ ଡିସଚାର୍ଜ ହେବାତକ୍ ସେମାନେ ଆରାମସେ ତାଙ୍କର ପଇସା ଖର୍ଚ୍ଚ ହଉନି ଆଉ ପାଣି ଫାଣିର ବି ଭଲ ସୁବିଧା ନେଇକି ଏକ୍ୱାଗାର୍ଡ଼ ଦେଇଛି ଆଉ ସବୁ ଜିନିଷ ଦେଇକି ଭଲ ସୁବିଧା କରିଛନ୍ତି ଆଉ ଆଉ ସେଇଠି କିଛି ରେଷ୍ଟ କରିବା ପାଇଁ ରେଷ୍ଟ ରୁମ୍ ମାନେ ବି ଏବେ ସବୁ ଏଲଟମେଣ୍ଟ କରାହେଇଛି ସେ ହସ୍ପିଟାଲରେ ସେଇଟା ବି ବହୁତ ବହୁତ ଭଲ ସୁବିଧା ହେଇଛି ଆଉ ଆଉ ହେଲ୍ଥକୁ ନେଇକି ଗଲେ ଆମେ ବି ଆମର କିଛିଟା ଜିନିଷ ଆମେ ବି ଭୁଲ କରୁଛେ ଯେଉଁଟାକି ହସ୍ପିଟାଲାଇଜ ସେବାକୁ ପଡ଼ୁଛି ଆମକୁ କି ଆମେ ଆମ ଚାରିପାଖରେ ସଫା ଟିକେ ରଖୁନି ନା କେବେ ବ୍ଲିଚିଙ୍ଗ ପାଉଡ଼ର ୟୁଜ୍ କରୁନୁ ନା କିଛି ସେଇ ଟାଇମରେ ଭଲ ଖାଦ୍ୟ ସାର ସାର ସାର ଜିନିକୁ ଜ୍ୟାଦା ବେଶୀ ୟୁଜ କରୁଛେ ସେଥିପାଇଁ ବି ଟିକେ ଆମକୁ ହେଲଥ ପାଇଁ ଟିକେ ବହୁତ ପ୍ରୋବ୍ଲେମ ହଉଛି ଆଉ ସେସବୁ ଜିନିଷକୁ ବି ଆମେ ଆମ ନିଜ ହେଲଥ ପାଇଁ ଧ୍ୟାନ ଦବା କଥା ସେଇଟା ବି ଆମର ବି କେତେ ଜାଗାରେ ଭୁଲ ହଉଛି ସେଇଟା ଆମର ପବ୍ଲିକ ବି ସେଇଟାକୁ ସଚେତନ ହବା କଥା ସେ ଜିନିଷରେ ଆମେ ନିଜେ ବି ଭୁଲ କରୁଛୁ ଆଉ ହସ୍ପିଟାଲାଇଜ୍ ହଉଛୁ ଆଉ ଏବେ ଯେଉଁ ଆମ ହସ୍ପିଟାଲକୁ ନେଇ ଗଲେ ଆମ୍ବୁଲାନ୍ସ ସୁବିଧା ଗୋଟେ ବି ଆମକୁ ଯେଉଁ ଭଲ ସୁବିଧା ହେଇଛି ଯେତେବେଲେ ଫୁଣି ଗାଁ ଗାଁରେ ହସ୍ପିଟାଲରେ ଏ ଯେଉଁ କିଛି ଗୋଟେ ଏମର୍ଜେନ୍ସି ଗଲା ଯେଉଁ ଗରିବ ଲୋକର ପଇସା ନଥିବ ସେ ନିଜ ତାଙ୍କର ନିଜେ ରେଣ୍ଟ ଦେଇକି ଗାଡ଼ିକୁ ନବାର ତାଙ୍କ ପାଇଁ ଗୋଟେ ଇଏ ସେ ଦେଇପାରିବିନି ଏତିକି ଟଙ୍କା ଆ ସେଥିପାଇଁ ଏମ୍ବୁଲାନ୍ସ ଯଉଁ ସୁବିଧା ହେଇଛି ଆମ୍ବୁଲାନ୍ସ ଭିତରେ ବି ଯେଉଁ ଭଲ ସୁବିଧା ହେଇଛି ତାଙ୍କର ଅକ୍ସିଜେନ୍ ଫକ୍ସିଜେନ୍ ବି ଅଛି ସେମାନେ କିଛି ଫାଷ୍ଟଏଡ଼୍ ଟ୍ରିଟମେଣ୍ଟ ବି ଦିଅନ୍ତି ଆଉ ଯେଉଁ ଆମ୍ବୁଲାନ୍ସରେ ଫାର୍ମାସିଷ୍ଟ ଗୋଟେ ବି ଏ ସେ ବି ଫାଷ୍ଟଏଡ୍ ଟ୍ରିଟମେଣ୍ଟ କିଛି ଏମର୍ଜେନ୍ସି କେସ୍ ହେଲେ ଦେଇକି ଫାଷ୍ଟଏଡ୍ ଟ୍ରିଟମେଣ୍ଟ ଦେଇକି ହସ୍ପିଟାଲ ପର୍ଯ୍ୟନ୍ତ ତାଙ୍କୁ ଯେମିତି ହେଲେ ବି ପହଞ୍ଚାଇଥାନ୍ତି ସେସବୁ ସୁବିଧା ଗୋଟେ ବି ଭଲ ହେଇଛି ଆମର ଆଉ ସେଥିପାଇଁ ଆମେ ବହୁତ ଖୁସି ଆଉ ଧନ୍ୟବାଦ ହଉ